ଭାରତରେ ଗତ କିଛି ବର୍ଷ ଧରି ବହୁତ ପ୍ରକାରର ଉନ୍ନତି ଏବଂ ବୃଦ୍ଧିମାନ ହୋଇଆସଛି ଯେପରିକି ବ୍ୟବସାୟୀମାନେ ବ୍ୟବସାୟ କ୍ଷେତ୍ରରେ ବହୁପରିମାଣରେ ଉନ୍ନତି କରିଚାଲିଚନ୍ତି ଏବଂ ଶିଳ୍ପପତିମାନେ ବି ଶିଳ୍ପାୟନ କ୍ଷେତ୍ରରେ ବହୁତ ପରିମାଣର ଉନ୍ନତି କରିଚାଲିଛନ୍ତି ଏବଂ ପ୍ରଯୁକ୍ତିବିଦ୍ୟାରେ ଶିକ୍ଷାରେ ମନୋରଞ୍ଜନରେ ବାଣିଜ୍ୟ କ୍ଷେତ୍ରରେ ଏବଂ ପରିବହନ ଆଦି ସବୁ କ୍ଷେତ୍ରରେ ଆମେ ବହୁତ ପ୍ରକାରର ଉନ୍ନତି କରିଅଛନ୍ତି ଏହା ସବୁ ସମ୍ଭବ ହୋଇପାରିଛି ଆମର କେତେଜଣ ନେତାମାନଙ୍କ ପାଇଁ ଯେଉଁମାନେ ସବୁ ପ୍ରକାରର ସୁବିଧା ଆମକୁ ଯୋଗାଇ ଦେଇଛନ୍ତି ମେଡ଼ିକାଲ୍ କଲେଜ୍ ସ୍କୁଲ୍ ଏହିଭଳି ସବୁପ୍ରକାରର ସୁବିଧା ସିଏ ଆମମାନଙ୍କୁ ଯୋଗେଇ ଦେଇଛନ୍ତି ରାସ୍ତାଘାଟ କରିବା ଆଦି ମଧ୍ୟ ସେ ସାରିଦେଇଛନ୍ତି ଏହିଭଳି ପ୍ରକାର ବ୍ୟବସାୟୀମାନଙ୍କ ପାଇଁ ଆମ ଦେଶ ବହୁ ପରିମାଣରେ ଉନ୍ନତ କରିଛି ଯେପରିକି ମୁକେଶ୍ ଅମ୍ବାନୀ ଏବେ ଜଣେ ବହୁତ ବଡ଼ ମଣିଷ ସେ ତାଙ୍କ ବ୍ୟବସାୟ ବଳରେ ଏତେ କିଛି ଗଢ଼ିପାରିଛନ୍ତି